ଶିଶୁ ସେ ଖେଳ ଖେଳିବାକୁ ବହୁତ ଭଲ ପାଇଥାଏ କାରଣ ଖେଳରେ ତାର କୌଣସି ଚାପ ପ୍ରୟୋଗ ହୁଏ ନାହିଁ ସେ ଖେଳରେ କୌଣସି ବାଧାପ୍ରାପ୍ତ ପାଏ ନାହିଁ ସେଥିପାଇଁ ସେ ଖେଳ ଖେଳିବାକୁ ବହୁତ ଭଲ ପାଇଥାଏ ସେଥିପାଇଁ